ଟ୍ରକ୍ ଚାଲିବା ବେଳେ ବହୁତ ଆମେ ଖୁସି ହୋଇଥାଉ ଟ୍ରକ୍ ଚଢ଼ିକି ସାଙ୍ଗ ସାଥି ମଧ୍ୟ ସମସ୍ତେ ଯେଉଁ ସମୟରେ ଚଢ଼ୁ ବହୁତ ଖୁସି ଅନୁଭବ କରିଥାଉ କିନ୍ତୁ ଟ୍ରକ୍ ଚଢ଼ିବା ସମୟରେ ବହୁତ ସମସ୍ୟାର ବି ସମ୍ମୁଖୀନ ହେବାକୁ ପଡ଼ିଥାଏ ଯେଉଁ ସମୟରେ ଆମେ ଟ୍ରକ୍ ଟ୍ରକ୍ ଉପରେ ଚଢ଼ିକି ଆମେ ଦେଖୁ ଯେଉଁ ସମୟରେ ବା ଭିଡ଼ିଓ ବା ସେଲଫି କ'ଣ କରୁ କ'ଣ କଲେ ମଧ୍ୟ ଆମକୁ ବହୁତ ସୁନ୍ଦର ଆସିଥାଏ ଓ ଭିଡ଼ିଓ ସେଲଫି କରିବା ସମୟରେ ମଧ୍ୟ ବହୁତ ଘଟଣା ଘଟିଥାଏ କିଏ ତ ସେଲଫି କାଢ଼ି ଯାଇକି ପଡ଼ିକି ମରିଯାଆନ୍ତି କିଏ ତ ଭିଡ଼ିଓ କରିକି ମରିଯାଆନ୍ତି କିନ୍ତୁ ଆମ ସହିତ କିଛି ଘଟଣା ଘଟିନି ଆମେ ଏଇ ଫଟୋ ଯାକ କାଢ଼ିକି ଆମେ ପୋଷ୍ଟ କରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରୁ ଫେସବୁକ୍ରେ ପୋଷ୍ଟ କରୁ ବିଭିନ୍ନ ଜାଗାରେ ଆମେ ପୋଷ୍ଟ କରୁ